ଭାରତରେ ଯେତେବେଳେ କ୍ରିକେଟ ଖେଳ ହୁଏ ସେତେ ସେତେବେଳେ ଯେତେ ବ୍ୟସ୍ତ ଥିଲେ ବି ଆମେ କେମିତି ଖେଳଟାକୁ ଦେଖିବା ମୋବାଇଲରେ ହଉ ବା ଟିଭିରେ ହଉ ଆମେ ଏକାଠି ହେଇକି ଖେଳର ଆମେ ସମୟଟାକୁ କାଟୁ ଏବଂ ଯେତେବେଳେ ସିରିଏଲ ଗୋଟେ ଟିଭିରେ ଦିଏ ସେତେବେଳେ ମାଁ ବା ମୋର ଭଉଣୀ ସେମାନେ ରୋଷେଇ ବାସକରି ଯେତେ ଶୀଘ୍ର ତା ଟାଇମରେ ବସିଯାନ୍ତି ଟି ଭି ଦେଖିବା ପାଇଁ କାହିଁକି ସିରିଏଲ ପଳେଇବ ଠିକ୍ ସେଇପରି ଯ ଗୋଟେ ସିନେମା ପଡ଼ିଲେ ଆମେ ସମସ୍ତେ ମନେ କରୁ ଯେ ଆମେ ଯିବୁ ଖଣ୍ଡେ ଟିକେଟ କାଟି ଆମେ ଫିଲିମଟେ ଦେଖିବୁ ଆଉ ଭଲ ଲାଗେ ଏ ସବୁ ଦେଖିବା ପାଇଁ ମ ବହୁତ କିଛି ବହୁତ ଭଲ ଲାଗେ